ଚିତ୍ରାଙ୍କନ ଆରମ୍ଭ କରିବାର୍ ଲାଗି ପିଲାମାନଙ୍କର ଉପଯୁକ୍ତ ବୟସ ହଉଛେ ପାଞ୍ଚ ବର୍ଷ ଯଦି ପିଲାମାନେ ପାଞ୍ଚ ବର୍ଷ ହଉଥିବା ତାହାକୁ ସେମାନେ ଚିତ୍ର କରିବାଟା ଷ୍ଟାର୍ଟ୍ କରିବେ ତ ସେମାନେ ଛୋଟ୍ ବେଲୁ ଚିତ୍ର ଆଙ୍କିବେ ପହଲା କିି ଆମ୍ବ ଗଛ ଛତା ବାଇଗଣ ସେଓ ଏମିତି ସବୁ ଛୋଟ୍ ଛୋଟ୍ ଫଲ ଫୁଲମାନଙ୍କର ଚିତ୍ର ଛୋଟ୍ ଛୋଟ୍ ଜିନିଷ ମାଠିଆ ଏନ୍ତା ସବୁ ଜିନିଷ ମାନ ଚିତ୍ର ବନାବାଟା ଆରମ୍ଭ କରିବେ ତ ସେମାନେ ଭବିଷ୍ୟତରେ ଗୋଟେ ଭଲ୍ ଚିତ୍ରକର୍ଟେ ହେଇପାରବେ ଯେନ୍ମାନଙ୍କର ଚିତ୍ର କରିବାର କଳା ଅଛେ ସେମାନଙ୍କୁ ଚିତ୍ର ଶିଖବାର୍ ଆବଶ୍ୟକ ଆରୁ ତାହାକୁ ଯଦି ସେମାନେ ବହୁତ ଭଲ୍ ଚିତ୍ର କରୁଛନ୍ତି ତ ତାହାକୁ ଆମେ ଯଦି ଗୋଟେ ଭଲ୍ ଚିତ୍ର ଚିତ୍ର ଶିଖାଯାଉଥିବା ଗୋଟେ ସ୍କୁଲ୍ରେ ଆଡ଼୍ମିସନ୍ କରିଦେଲେ ଆହୁରି ଭଲ ସେମାନେ ଆହୁରି ଭଲ ଭାବରେ ଶିଖିପାର୍ବେ